ଦେଖନ୍ତୁ ସହରକୁ ମାନେ ପସନ୍ଦ କରେ ସହର ସବୁଠୁ ଆମକୁ ସୁବିଧାଦାୟକ ଆରାମଦାୟକ ସବୁପ୍ରକାର ସୁବିଧା ସୁଯୋଗ ସହରରେ ଆମକୁ ମିଳିଥାଏ କିନ୍ତୁ ଦିନକୁ ଦିନ ପରିବେଶ ପ୍ରଦୂଷଣ ଇମିତି ଏକ ବଢ଼ିଗଲାଣି ଯୋଉଟାକି ମୋତେ ଆଦୌ ଭଲଲାଗୁନି ତା ସହିତ ପାରିବାରିକ ଢାଞ୍ଚା ଯୋଉଟାକି ଆମର ଗୋଟେ ଗାଁ'ରେ ଗୋଟେ ପରିବାର ପରିବାର ଭିତରେ ସମାଜ ଭିତରେ ଆମେ ରହୁ ରହୁଛେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରହୁଛି କିନ୍ତୁ ସହରରେ ସେଇ ଜିନିଷଟା ନାହିଁ ସହରରେ ସମସ୍ତେ ଅପରିଚିତ ଯେକୌଣସି ସୁବିଧା ଅସୁବିଧାରେ କେହି ଆସିକି ପହଞ୍ଚି ପାରିବେନି କିନ୍ତୁ ଗାଁ'ରେ ଜଣେକର ଯଦି କୌଣସି ପ୍ରକାର ବିପଦ ହେଲା ସାଙ୍ଗେସାଙ୍ଗେ ସମସ୍ତେ ଆସିକି ପହଞ୍ଚିଯାଉଛୁ ଭାଇଚାରା କିନ୍ତୁ ସେଇଟା ଗାଁ'ରେ ଦେଖିବାକୁ ମିଳେ କିନ୍ତୁ ସହରରେ ସେଇ ଜିନିଷଟା ଦେଖିବାକୁ ମିଳେ ନାହିଁ ସେଥିପାଇଁ ମୋତେ ସହର ଅପେକ୍ଷା ଗାଁ ର ପରିବେଶ ମୋତେ ବହୁତ ପସନ୍ଦ ଆଉ ମୋତେ ଗାଁ'ରେ ରହିବାକୁ ବେଶୀ ଭଲଲାଗେ କିନ୍ତୁ ଆଜିର ଦିନରେ ଯେତେବେଳେ ଚାକିରୀ କି କୌଣସି ମାନେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାପାଇଁ ଲୋକମାନେ ସହର ଉପରେ ନିର୍ଭର କରୁଛନ୍ତି କିନ୍ତୁ ମୋ ସେଇ ହିସାବରେ ଦେଖିବାକୁ ଗଲେ ମୋତେ ଗାଁ ପସନ୍ଦ ମୋତେ ଗାଁ'ରେ ରହିବାକୁ ସବୁବେଳେ ଭଲଲାଗେ